ହ୍ୟାଲୋ ଓଲାରୁ କହୁଥିଲେ କି ଆଚ୍ଛା ମୁଁ ଦିନ ଦଶଟା ବେଳେ ଯେଉଁ ଓଲାଟା ବୁକ୍ କରିଥିଲି ସହିଦନଗର ଆସିବାପାଇଁ ମୁଁ କଟକ ଯିବା କଥା ଗୋଟେ ମିଟିଙ୍ଗ୍ ରେ କିନ୍ତୁ ସେ ଓଲା ଆପଣଙ୍କ ଡ୍ରାଇଭର ପାଇଲାନି ବାଟ ସିଏ ଯାଇକି ସତ୍ୟନଗରରେ ପହଞ୍ଚିଲା ତେଣୁ ଆପଣ ଗୋଟେ କାମ କରନ୍ତୁ ସେ ଓଲା ଯେଉଁ ଅର୍ଡ଼ରଟା ମୋର ଥିଲା ସେଇଟା ବାତିଲ କରିଦିଅନ୍ତୁ